କବିତା ମାଧ୍ୟମରେ ଆମ ଓଡ଼ିଶାର କବିମାନେ ଓଡ଼ିଆ ଭାଷାକୁ ବହୁତ ଆଗକୁ ନେଇଛନ୍ତି ଭଲ ଭଲ ଓଡ଼ିଆ ପଦ କବିତା ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଆମେ ସେ କବିତାକୁ ପଢ଼ିବାକୁ ଆମକୁ ବହୁତ ଭଲ ଲାଗେ ଏବଂ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଭଜନ ଆମେମାନେ ଲେଖିଥାଉ ସେ ଭଜନ ଶୁଣିବାକୁ ବହୁତ ଭଲ ଲାଗେ ନୃତ୍ୟ ଗୀ ନୃତ୍ୟ ଗୀତରେ ବାହାରକୁ ଯାଇ ଓଡ଼ିଶାର ଲୋକମାନେ ବହୁତ ଖ୍ୟାତି ଅର୍ଜନ କରିଛନ୍ତି ଏସବୁ ଦିଗରେ ଓଡ଼ିଶା ବର୍ତ୍ତମାନ ବହୁତ ଆଗରେ ଅଛି ଏବଂ ଏସବୁ ଯୁଁ କୁ ଆମକୁ ବହୁତ ଭଲ ଲାଗେ ଓଡ଼ିଶୀ କବିତା ଶୁଣିବା ପାଇଁ